ମୋତେ ପାହାଡ଼କୁ ଯିବାକୁ ବହୁତ ପସନ୍ଦ ଲାଗିଥାଏ ପାହାଡ଼କୁ ଯିବା ମାତ୍ରେ ମୋ ମନରେ ଉତ୍ପରଣ ସୃଷ୍ଟି ହେଇଥାଏ ପାହାଡ଼ ପର୍ବତ ମଧ୍ୟରେ ବହୁତ ପ୍ରକାର ଜିନିଷ ଦେଖିବାକୁ ମିଳିଥାଏ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ତାହା ଘଞ୍ଚ ଜଙ୍ଗଲ ମଧ୍ୟରେ ଯିବାପାଇଁ ବହୁତ ପସନ୍ଦ ଲାଗିଥାଏ ଘଞ୍ଚ ଜଙ୍ଗଲରେ ଚାଲିଚାଲି ଆପଣ ପାହାଡ଼ ପର୍ବତ ମଧ୍ୟରେ ଯାଇଥାନ୍ତି ପାହାଡ଼ ପର୍ବତକୁ ଗଲେ ଆପଣ ସୂର୍ଯ୍ୟଦୋୟ ବି ଦେଖିପାରିବେ ଯେଉଁ ସୂର୍ଯ୍ୟଦୋୟ ଦେଖିବାପାଇଁ ବହୁତ ରୋମାଞ୍ଚକର ହୋଇଥାଏ ଆପଣ ପାହାଡ଼ ସୂର୍ଯ୍ୟ ଦେଖିବାପାଇଁ ଆପଣ ପାହାଡ଼କୁ ତଳ ପାଦ ଦେଶରେ ଚାଲି ଚାଲି ଉପରକୁ ଯିବାକୁ ପଡ଼ିଥାଏ ଏବଂ ସେହି ଉପରେ ଯିବା ରାସ୍ତାରେ ହିଁ ଆପଣ ସବୁପ୍ରକାର ଜିନିଷକୁ ଉପଭୋଗ କରିପାରିବେ ଘଞ୍ଚ ଜଙ୍ଗଲର ମଧ୍ୟ ମଜା ନେଇପାରିବେ ଯେଉଁ ଘଞ୍ଚ ଜଙ୍ଗଲ ମଧ୍ୟରେ ବହୁତ ଲୋକ ଏବଂ କେହି ବି ଲୋକ ମଧ୍ୟ ନଥିବେ ଆପଣ ଆପଣଙ୍କ ସହଯୋଗୀ ସହିତ ହିଁ ପାହାଡ଼କୁ ଯାଇପାରିବେ ଆପଣ ପାହାଡ଼କୁ ଗଲେ ହାଇକିଙ୍ଗ ଏବଂ ଟ୍ରେକିଙ୍ଗ ବି କରିପାରିବେ ଯେଉଁଦ୍ୱାରାକି ଆପଣ ପାହାଡ଼ ପାହାଡ଼ ଓ ପାହାଡ଼ ମଧ୍ୟରେ ଥିବା ଦୂରତାକୁ ଆପଣ ଜାଣିପାରିବେ ଏବଂ ମୋତେ ବେଳାଭୂମିରେ ଯିବାକୁ ବହୁତ ପସନ୍ଦ ଲାଗିଥାଏ ବେଳାଭୂମିରେ ସମୁଦ୍ରର ବେଳାଭୂମି ଯାହା ବି ଗଲେ ବହୁତ ଆନନ୍ଦଦାୟକ ହୋଇଥାଏ ବେଳାଭୂମିରେ ବହୁତ ପ୍ରକାର ଶାନ୍ତି ଏବଂ ଦେଖିବାକୁ ରୋମାଞ୍ଚକର ହେଇଥାଏ ପର୍ବତ ମଧ୍ୟରେ ତୁଷାର ପାହାଡ଼ ପର୍ବତ ମଧ୍ୟରେ ତୁଷାରପାତ ହୋଇଥାଏ ଯେଉଁ ତୁଷାରପାତ କି ଦେଖିବାପାଇଁ ବହୁତ ସୁନ୍ଦର ଏବଂ ରୋମାଞ୍ଚକର ହେଇଥାଏ ସେହି ତୁଷାରପାତ ଦେଖିବାପାଇଁ ପାହାଡ଼କୁ ଯିବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ ପାହାଡ଼ରେ ବର୍ଷା ହେଲେ ଆପଣ ପାହାଡ଼ର ଖୋପ ମଧ୍ୟରେ ରହିପାରିବେ ଏବଂ ଜଙ୍ଗଲରେ ରହି ଜଙ୍ଗଲର ଜଙ୍ଗଲର ଦୃଶ୍ୟକୁ ଏବଂ ଜଙ୍ଗଲରେ ଥିବା ଜଙ୍ଗଲୀ ଜୀବଜନ୍ତୁଙ୍କୁ ଉପଭୋଗ କରିପାରିବେ ଯେଉଁ ଘଞ୍ଚ ଜଙ୍ଗଲ ମଧ୍ୟରେ ଆପଣ ସୂର୍ଯ୍ୟକିରଣ ପାଇପାରିବେ ନାହିଁ କିନ୍ତୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଶାନ୍ତି ଏବଂ ତାର ପରିବେଶରେ ପରିବେଶକୁ ଉପଭୋଗ କରିପାରିବେ ସେହି ଜଙ୍ଗଲ ଜଙ୍ଗଲ ମଧ୍ୟରେ ଖରାର କିଛି ପ୍ରକୋପ ପଡ଼ିନଥାଏ ଆପଣ ଖରା ପାଇବାପାଇଁ ହେଲେ ଏବଂ ସୂର୍ଯ୍ୟାସ୍ତ ଦେଖିବା ପାଇଁ ହେଲେ ପାହାଡ଼ ଉପରକୁ ଯିବାକୁ ପଡ଼ିଥାଏ ସେଇ ପାହାଡ଼ ଉପରେ ହିଁ ଆପଣ ବସିକି ସୂର୍ଯ୍ୟାସ୍ତକୁ ଉପଭୋଗ କରିପାରିବେ ଲମ୍ବା ପଦଯାତ୍ରା କରି ଆପଣଙ୍କୁ ପାହାଡ଼ ଯିବାକୁ ପଡ଼ିଥାଏ କାରଣ ପାହାଡ଼ ଯିବାପାଇଁ କୌଣସି ସାଧନା ନଥାଏ ଆପଣ ଚାଲିକି ହିଁ ଏବଂ ପଦଯାତ୍ରା କରିକି ହିଁ ପାହାଡ଼ ଉପରକୁ ଯାଇପାରିବେ ପାହାଡ଼କୁ ଯିବାପାଇଁ ବହୁତ ଭଲଲାଗେ ମୋତେ ମୁଁ ସବୁବେଳେ ପାହାଡ଼କୁ ଯିବାପାଇଁ ହିଁ ପ୍ରୟାସ କରିଥାଏ ଓ ସେଠି ହାଇକିଙ୍ଗ ମଧ୍ୟ କରିଥାଏ